ଆଜ୍ଞା କିଏ କହୁଛନ୍ତି ଆମେ ଆପଣଙ୍କୁ କିପରି ସାହାଯ୍ୟ କରିପାରୁ ଫୋନ୍ ତ ସବୁ ଭଲ ଚାଲୁଛି ଆଉ ଆପଣ କେତେ ପ୍ରାଇସ୍ ଭିତରେ କେତେ ମୂଲ୍ୟ ଭିତରେ ଫୋନ୍ କିଣିବାକୁ ଚାହୁଁଚନ୍ତି ଆମ ପାଖରେ ଆଇ ଫୋନ୍ଠୁ ଆରମ୍ଭ କରିକି ହଜାରେ ବାର ଶହ ସାତ ଶହ ଟଙ୍କାର ଛୋଟିଆ କୀ ପ୍ୟାଡ଼୍ ଫୋନ୍ ବି ଅଛି ଆପଣ ଯେଉଁ ଫୋନ୍ଟା କହିବେ ଆମେ ସେଇଟାର ପ୍ରାଇସ୍ କହିବୁ ତାର କ'ଣ ଆସୁଛି କେମିତି କ'ଣ ସବୁ ମିଳିବ କ୍ୟାମେରା କି ଷ୍ଟୋରେଜ ସବୁ କହିବୁ ଆପଣ କେଉଁ ପ୍ରାଇସ୍ ଭିତରେ ମାନେ ଫୋନ୍ ଚାହୁଁଛନ୍ତି ହଁ ଦେଖନ୍ତୁ ଆପଣଙ୍କର ଏବେ ତ ଶସ୍ତାରେ ଆଉ ଭଲ ଫିଚର ଆସୁଛି ରିୟଲମି ଫୋନ୍ରେ ରିୟଲମିର ଆସୁଚି ଆପଣ କୋଡ଼ିଏ ହଜାର ଭିତରେ ଯଦି କିଣିବାକୁ ଚାହୁଁଛନ୍ତି ଆପଣ ଗୋଟେ କଥା କରନ୍ତୁ ୱାନ୍ପ୍ଲସ କିଣି କିଣି ନିଅନ୍ତୁ ୱାନ୍ପ୍ଲସ ନାଇଣ୍ଟିନ୍ ଏ ଫିପଟିନ୍ ପ୍ରୋ ଆସୁଛି ଗୋଟେ ଆଉ ତାର ହେଉଛି ଆପଣଙ୍କର ପଛ କ୍ୟାମେରା ରହୁଛି ସିକ୍ସଟି ଫୋର୍ ମେଗା ପିକ୍ସେଲ୍ ଚଉଷଠି ମେଗା ପିକ୍ସେଲର ପଛ କ୍ୟାମେରା ରହୁଛି ଆଉ ଆଗ କ୍ୟାମେରା ଅଛି ତିରିଶ ମେଗା ପିକ୍ସେଲର ଆପଣଙ୍କର ଷ୍ଟୋରେଜ ରହିବ ଶହେ ଅଠାଇଶି ଜି ବି ରାମ୍ ରାମ୍ ରହିବ ଆପଣଙ୍କର ଛଅ ଜି ବି ଆଉ ଆର ବ୍ୟାଟେରୀ ଅଛି ଛଅ ହଜାରେ ଏମପିଏଚ୍ର ଅଛି ଆଉ ଏଇ ଫୋନ୍ଟା ଆପଣଙ୍କୁ କୋଡ଼ିଏ ହଜାର ଭିତରେ ଯଦି କହୁଛନ୍ତି ତା'ହେଲେ ଏଇ ଫୋନ୍ଟା ବେଟର ହବ ତା'ପରେ ରିୟଲମିର ବି ଫୋନ୍ ଭଲ ଅଛି ଷ୍ଟୋରେଜ କ୍ୟାମେରା ସବୁ ଭଲ ଅଛି କିନ୍ତୁ ଏଇ ୱାନ୍ପ୍ଲସ୍ଟା ଟିକିଏ ଅଧିକ ଭଲ ଆସୁଛି ଆଉ ହଁ ଦାମୀ ଫୋନ୍ରେ ଯୋଉ ସୁବିଧା ପାଇବେ ସବୁ ଫୋନ୍ରେ ସୁବିଧା ସମାନ କିନ୍ତୁ ଯେଉଁ ଦାମୀ ଫୋନ୍ ଟିକିଏ ଇନଷ୍ଟ୍ରୁମେଣ୍ଟ ଯେଉଁଥିରେ ତିଆରି ହେଉଛି ତା ମେସିନ୍ଗୁଡ଼ା ଟିକିଏ ଭଲ ତ ସିଏ ଟିକିଏ ଅଧିକ ଭଲ ଲାଷ୍ଟିଂ କରିବ କିନ୍ତୁ ଶସ୍ତାରେ ବୋଲି ତ ଲୋକ ନେଇକି ଦଶ ବର୍ଷ ଚଲାଉଛନ୍ତି ନା ପାଞ୍ଚ ସାତ ହଜାର ଫୋନ୍ ଆମ ପାଖରୁ ନେଇକି ଲୋକ ଦଶ ବର୍ଷ ଚଲାଉଛନ୍ତି ବୁଝିପାରିଲେ କି ଶସ୍ତାରେ ଆଉ ବେଶି ଇଏରେ ଖାଲି ବ୍ରାଣ୍ଡ୍ର ନାଁ ଆଉ କ'ଣ ଆପଣ ଯେଉଁ ଫୋନ୍ ଚାହିଁବେ ସେଇ ଫୋନ୍ ପାଇପାରିବେ ଆମ ଦୋକାନରୁ ଯିଏ ମୋବାଇଲ୍ କିଣିକି ନେଇଛି କାହାର ବି ମୋବାଇଲ୍ ପାଞ୍ଚ ସାତ ବର୍ଷରୁ କମ୍ ଯିବନି ଖରାପ ତ ଲୋକ ହେଉନି ମୋବାଇଲ୍ ଲୋକ ଯାହା ଚେଞ୍ଜ୍ କରିଦେଉଛନ୍ତି ନୂଆ ସେଟ୍ଟେ ଧରିବାକୁ ସମସ୍ତଙ୍କର ଇଚ୍ଛା ହଁ ଆସନ୍ତୁ ଆପଣ ଦୋକାନକୁ ଆସନ୍ତୁ ଦେଖନ୍ତୁ ହଉ ଠିକ୍ ଅଛି